ମୁଁ ଦୁଇ ନମ୍ବର୍ରେ ଅଛି ଦୁଇ ନମ୍ବର୍ରୁୁ ପାନ୍ପୋଷ୍ଟ୍ ଯିବି କେତେ ସମୟ ଲାଗିବ ଆଉ ପୁରୁନାରା ରାସ୍ତାକୁ ତ ସେପଟେ ଗଲେ କେତେ ସମୟ ଲାଗିବ ଆଉ ଆଉ କେତେକି ଆଗରେ ତ ସେଇଟା ରାସ୍ତା ଖରାପ ଅଛି ତ ସେ ପୁରୁଣା ରାସ୍ତାରୁ ଗଲେ କେମିତି ହେବ କେତେ ସମୟ ଲାଗିବ ନୂଆ ରାସ୍ତା ଦେଇଗଲେ କେତେ ସମୟ ନୂଆ ରାସ୍ତା ଦେଇଗଲେ କେତେ ସମୟ ଲାଗିବ ମୋର ଜଲ୍ଦି ପହଞ୍ଚିବାର ଅଛି କେତେ ସମୟ ଲାଗିବ ଯାହା ଦ୍ୱାରା ମୁଁ ପହଞ୍ଚିପାରିବି ସେହି ଠିକଣା ଜାଗାରେ ଶୀଘ୍ର ପହଞ୍ଚି ହେବ ଯେମିତି ସେମିତି